ହଁ ଆମ ପାଖରେ ଗୋଟେ ପାଠଗ୍ରାହ ଅଛି ଯାହାକି ଆମର ଭାନପୁର୍ ନାଁରେ ଅଛି ଆଉ ସ୍ଥାନ ବି ଭାନପୁର୍ ଆଉ ସେ ପାଠଗାରର ନାଁ ବି ଭାନପୁର୍ ଏ ସେଠି ପିଲାମାନେ ସମସ୍ତେ ଆମ ଗାଁର ପିଲାମାନେ ପଢ଼ିବାକୁ ଯାଆନ୍ତି ଆଉ ସବୁ କିଛି ସେଠି ମିଳେ କିନ୍ତୁ ସେଠି ଯେଉଁ ଫିଜ୍ଟା ଅଛି ଫିଜ୍ ମାନେ ପାଠାଗାରରେ ତ ଫିଜ୍ ନେବା କଥା ନୁହେଁ ଫାଷ୍ଟ୍ ଅଫ୍ ଅଲ୍ କିନ୍ତୁ ସେଠି ଫିଜ୍ ନିଆ ହୁଏ କିନ୍ତୁ ଫିଜ୍ ନେଇଛନ୍ତି ସେଇଟା ବି ଚଲିବ କିନ୍ତୁ ଟିକିଏ ଅଧିକା ନେଇ ଯାଉଛନ୍ତି ଯାହାକି ଆମ ଗାଁ ପିଲାମାନେ ଏଫର୍ଡ୍ କରିପାରୁ ନାହାନ୍ତି ସେ ସବୁ ଏଫର୍ଡ୍ କରିବା ଲୋକ ଆମ ଗାଁରେ ନାହାନ୍ତି ଆଉ ମୋର କିଛି ତ ନାହିଁ ଏମତି ପର୍ସନାଲ୍ ରେଭିଜିତା ଆଉ ଜୀବନରେ କିଛି ଉନ୍ନତି କରିବି ଟିକିଏ ଲାଇବ୍ରେରୀ କରିବା ଆରୁ ପିଲାମାନଙ୍କୁ ଫ୍ରିରେ ଆମ ପାଠଗ୍ରାହଟା ଗୋଟେ ଖୋଲିବି ମୁଁ ଯଦି ବଡ଼ ହେଲି ଏସବୁ ମୋର ସ୍ୱପ୍ନ ଅଛି